ଆଗ ଯୁଗରେ ଯୋଉଟା ଛୋଟ ଫୋନ୍ଟା ଥିଲା ତା'ଦେହରେ କିଛି ସୁବିଧା ନଥିଲା ତା ବଟନ୍ ବାଲା ମୋବାଇଲ୍ ଥିଲା ଆଉ ତା ଦେହରେ କିଛି ନେଟୱାର୍କ ମାନେ କିଛି ସୁବିଧା ନଥିଲା ମାନେ ତା'ଦେହେରେ ଇଏ ଯେକୌଣସି ଧର ଆମେ ପଠେଇବାକୁ ଚାହିଁଲେ ଆମେ ପୋଷ୍ଟ ଅଫିସ୍ ହେଇକି ଯିବାକୁ ପଡ଼ୁଥିଲା ଟଙ୍କା ପଠେଇବାକୁ ହେଲେ ବି ବ୍ୟାଙ୍କ୍ ହଉ ପୋଷ୍ଟ ଅଫିସ୍ ହଉ ସେଠିକି ଆମକୁ ଯିବାକୁ ପଡ଼ୁଥିଲା ଆଉ ତା'ଦିହରେ ବେଶୀ କିଛି ସୁବିଧା ନଥିଲା ଆମକୁ ମିଳି ପାରୁନଥିଲା ଏବେ'କା ଯୁଗରେ ତ ସେ ଛୋଟ ଫୋନ୍ ଆଉ ଦେଖିବାକୁ ମିଳୁନି ଆମକୁ ଏବେ ତ ସବୁ ସ୍ମାର୍ଟ ଫୋନ୍ ହେଇଗଲାଣି ଆଉ ଏବେକା ଯୁଗରେ ସ୍ମାର୍ଟ ଫୋନ୍ ସମସ୍ତିଙ୍କ ପାଖରେ ରହୁଛି ତା'ଦେହେରେ ଆମକୁ ବହୁତ ସୁବିଧା ବି ମିଳିପାରୁଛି ତା'ଦେହେରେ ଆମେ ଭିଡ଼ିଓ କଲ୍ କରିପାରୁଛୁ ଫୋନ୍ ପେ ବି କରିପାରୁଛୁ ଆଉ ପଇସା ବି ପଠେଇ ପାରୁଛୁ ମେସେଜ୍ ବି କରିପାରୁଛୁ ତା ଦିହରେ ଆମକୁ ବହୁତ ପ୍ରକାର ସୁବିଧା ଏଠି ମିଳୁଛି ସ୍ମାର୍ଟ ଫୋନ୍ରେ ବହୁତ ପ୍ରକାର ଆମକୁ ଏ ସୁବିଧା ମିଳିପାରୁଛି ଆଗ ଆଗ ଜାଗାରେ ଆମେ ଦେଖିପାରୁ ନଥିଲୁ ଏଇଠି ସବୁ ମାନେ ଭିଡ଼ିଓ କଲ୍ ମାଧ୍ୟମରେ ଆମେ ଦୂରରେ ଥାଇକି ବି ଆମେ ଲୋକମାନଙ୍କୁ ଦେଖିପାରୁଛୁ ଜଣେ ବି ଦୂରରୁ ପଇସା ପଠେଇ ପାଇଲେ ଆମେ ପାଇପାରୁଛୁ ମୋବାଇଲ୍ ମାଧ୍ୟମରେ ଆଉ ଏବେ ନେଟୱର୍କ ତ ଭଲ ସୁବିଧା ହେଇଗଲାଣି ତା ଦେହରେ ବଡ଼ ମୋବାଇଲ୍ରେ ଏ ବହୁତ ସୁବିଧା ଆମକୁ ମିଳୁଛି ଆମେ ଏଇଖିଣି ବଡ଼ ମୋବାଇଲ୍ରେ ଏଠି ସ୍କ୍ରିନ୍ ଇଏ ହେଇଗଲାଣି ବଟନ୍ ମିଳୁନି ନାହିଁ ତା ଦେହରେ ଏବେ ଏବେ ଆମେ ମୋବାଇଲ୍ରେ ଭଲ ସୁବିଧା ପାଇପାରୁଛୁ ନ୍ୟୁଜ୍ ଦେଖିପାରୁଛୁ ସିରିଏଲ୍ ଦେଖିପାରୁଛୁ ଦେଶ ବିଦେଶରେ କିଛି କିଛି ଜାଣି ଆମେ ପାରୁଛୁ ହାଲଚାଲ୍ ବିଷୟରେ ଜାଣିପାରୁଛୁ ଆଉ ଏଠାରେ ସବୁ ପ୍ରକାର ସୁବିଧା ଆମକୁ ମିଳିପାରୁଛି ବଡ଼ ମୋବାଇଲ୍ରେ ଦୂରରେ ଥିବା ଲୋକମାନଙ୍କୁ ଆମେ ସବୁ ଦେଖିପାରୁଛୁ ଭିଡ଼ିଓ କଲ୍ ମାଧ୍ୟମରେ ଦେଶ ବିଦେଶରେ ସବୁ ଜାଣିପାରୁଛୁ ଲୋକମାନଙ୍କ ପାଇଁ ବହୁତ ସୁବିଧା ହେଇଗଲାଣି ଆଉ ମୁଁ ତ ସିମ୍ ବ୍ୟବହାର କରୁଛି ଏୟାରଟେଲ୍ ସିମ୍ ଆଉ ମୋର ତିନି ମାସରେ ରିଚାର୍ଜ କରୁଛି ମୁଁ ତ ଉଣେଇଶ ଟଙ୍କା ଆଉ ଡ଼ାଟା ପ୍ୟାକ୍ ହେଉଛି ମୋର ଦେଢ଼ ଯିବି ଡେଲି ଡାଟା ପ୍ୟାକ୍ ଦେଢ଼ ଯିବି ମୁଁ ତା ଦେହରେ ବହୁତ କିଛି ଜାଣିପାରୁଛି ମୋବାଇଲ୍ରେ ବହୁତ କିଛି ଶିଖିପାରୁଛି ବହୁତ କିଛି ଲୋକଙ୍କୁ ବି ଶିଖେଇ ପାରୁଛି ସେଥିରେ କିଛି ଭଲ ଜିନିଷ ସମସ୍ତଙ୍କ ପାଇଁ ଭଲ ସୁବିଧା ହେଇଛି ଏବେକା ମୋବାଇଲ୍ ସ୍ମାର୍ଟଫୋନ୍ ଜରିଆରେ